ମୁଁ ଆଜି ଗୋଟେ ରେଷ୍ଟୁରାଣ୍ଟ ଖାଦ୍ୟ ଅର୍ଡ଼ର୍ କରିବାକୁ ଚାହିଁ ଯାଇଥିଲି ସେଇ ସେହି ପାଖରେ ମୁଁ ଅର୍ଡ଼ର୍ରେ ପାନିୟ ପାନିୟା ଜଲ ପାନିୟ ପାନୀୟ ନିଯୁକ୍ତି ମୋତେ ଭଲ ଲାଗିଥିଲା ସେ ସେହି ଜାଗାରେ ଥିଲା ପାନୀୟ ଜ ପାନୀୟର ଜୁସ୍ ଅରେଞ୍ଜ ସ୍ପ୍ରାଇଟ୍ ଥିଲା ସେଥିରେ ମୋତେ ସେଥିରେ ମୋତେ ରେଷ୍ଟୁରାଣ୍ଟରେ ଉପଲବ୍ଧ ସମସ୍ତ ପାନୀୟ ବିଷୟରେ ପଚାରି ବୁଝିଲି ଯେ ମତେ ଭଲ ଲାଗିଲା କୁକା ଫରସ ଗୁଲ ଦହି ଇତ୍ୟାଦି ମତେ ଭଲ ଲାଗିଥିଲା ଅପଡ଼େଟ୍ ସେଥିପାଇଁ ସେଥିରୁ କିଛି ପଡ଼ିଛନ୍ତି ମୋତେ ସେ ସେ ଅର୍ଡ଼ରରେ ମୋତେ ଭଲ ଲାଗିଥିଲା କୁକା ଫସଫରସ ଗୁଲ ଦହି ଇତ୍ୟାଦି ସେଥିପାଇଁ ମୁଁ ବହୁତ ଖୁସିରେ ରେଷ୍ଟୁରାଣ୍ଟରୁ ଆସିଲି ସେଥିପାଇଁ ରେଷ୍ଟୁରାଣ୍ଟ ଆପଣଙ୍କ ମୋର ଖାଦ୍ୟ ବହୁତ ଭଲ ଥିଲା ଅର୍ଡ଼ରରେ ବି ଭଲ ଭଲ ମୁଁ କହିଥିଲି ଆଣି ମତେ ଦେଲେ ସେ ସେ ମୁଁ ପାନୀୟଆ ନିଯୁକ୍ତି ଏବଂ କରିଥିଲି ସେଗୁଡ଼ିକ ଅର୍ଡ଼ର ସହିତ ଜଣିଥିଲି ସେଗୁଡ଼ିକ ହେଲା କୁକା ଫସଫରସ ଗୁଲା ଦହି ଇତ୍ୟାଦି ସେ ସେହି ରେଷ୍ଟୁରାଣ୍ଟରେ ଉପଲବ୍ଧ ସମସ୍ତ ପାନୀୟ ବିଷୟରେ ପଚାରି ବୁଝିଛନ୍ତି ଏବଂ ମୁଁ ବୁଝିଲି ଅର୍ଡ଼ରରେ ସମସ୍ତ କିଛି ଯୋଡ଼ି କରି ଆସିଲେ